ଆମ ଅଞ୍ଚଳର ମହିଳାମାନେ ସମୟ କ୍ରମେ ବହୁତ ବଦଳିଛନ୍ତି ଯେପରିକି ଆଗରୁ ଘରେ ରହିକି ରୋଷେଇବାସ କରିକି ଘର କାମ ଖାଲି କରୁଥିଲେ ଛୁଆଙ୍କ ଯତ୍ନ ନେଉଥିଲେ କିନ୍ତୁ ଏବେ ସମୟ ବଦଳିବା ସହିତ ତା'ସହିତ ସେମାନେ ତାଳ ଦେଇ ଚାଲିଛନ୍ତି ଯେପରିକି ଶିକ୍ଷା ଆମର ରହିଲା ମହିଳାମାନେ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଚାକିରି ମଧ୍ୟ କରୁଛନ୍ତି ଏବଂ ନିଜର ମତ ପ୍ରକାଶ କରିପାରୁଛନ୍ତି ଏବଂ ସେ ସ୍ଵାଧୀନ ଭାବରେ ନିଜର କୌଣସି କଳା ବୃତ୍ତିକୁ ନେଇକରି କିଛି କାରଖାନା ମଧ୍ୟ ତିଆରି କରୁଛନ୍ତି ଏବଂ ନିଜର କଳା ଶୈଳୀକୁ ବାହାରେ ପ୍ରକାଶ କରୁଛନ୍ତି ଏବଂ ସେମାନେ ଚାକିରି କରିବା କରିପାରୁଛନ୍ତି ଯେଉଁ ଦ୍ୱାରାକିି ସମସ୍ତେ ମହିଳାମାନେ ବାହାରେ କ'ଣ ଚାକିରି କରିବା ସବୁ ବାଧା ଦେଲେ ମଧ୍ୟ ମହିଳାମାନେ ଏସବୁ କ୍ଷେତ୍ରରେ ଆଉ ଏ ବାଧାବିଘ୍ନକୁ ଦୂରେଇକି ସେମାନେ ଆଗକୁ ଯାଉଛନ୍ତି ଏବଂ ଏମାନେ କୌଣସି ବାଧା ବିଘ୍ନାର ସମ୍ମୁଖୀନ ହୁଅନ୍ତି ନାହିଁ